ଆଉ ଆପଣ ତ ବାଙ୍ଗାରୋର ବାଙ୍ଗାଲୋରରେ ଥିଲେ ଏବେ ଆସିଛନ୍ତି କ'ଣ ଲକ୍ଷ୍ମୀ ପୂଜାକୁ କିନ୍ତୁ ୟାଡ଼େ ବିଭିନ୍ନ ପ୍ରକାରେ ସବୁ ଚାଲିଛି ଏଠି ମେଢ଼ ତୋରଣ ବିଭିନ୍ନ ପ୍ରକାର ଚାଲିଛି ଫଙ୍କସନ୍ ବି ଚାଲିଛି ବଜାର ବି ଚାଲିଛି

ଏଠି ତ ଏଠି ଆମର ମେନ୍ ଏଠି ପାଞ୍ଚ ଟଙ୍କା ଲେଖାଁ ବିକ୍ରି କରୁଛୁ ଆ ବରା ହଁ ଯେ କିନ୍ତୁ ଦୂର ଜାଗା ସେ ହେଉଛି ଦୂର ଜାଗା ହୋଇଯାଉଛି ତେଣୁ ସେଠିକି ଯାଇ ବା ଯିବା ପାଇଁ ଟିକେ ଅସୁବିଧା ହେଉଛି ଘର ଛାଡ଼ିକିରି ଆଉ ଏଠି ହେଲେ ଆମକୁ ସୁବିଧା ଏଠି ଆଁ ଏଠି ଆମର ତ ଲୋକାଲ୍ କେମିତି ଜିନିଷ ଲୋକାଲ୍ ପାଖ ଆଖ ସବୁ ଆସନ୍ତି ତେଣୁ ହଁ ହଁ ହଁ ହେଲେ ସେ ଜାଗା ସେମତିଆ ତାର ଲୋକ ସଂଖ୍ୟା ସେମତିଆ ତୋଠୁ ହଁ ବଡ଼ ଜାଗା ଆଉ ଏଇଟା ତୁମ ଛକ ଆମ ଗାଁ ଏରିଆଟା ଟିକେ ମଫସଲ ଏରିଆ ଏଣୁ ଏଇ ଅନୁସାରେ ଏଠି ଚାଲିଛି ଆଉ ଆଉ ଆସିକି ଦେଖ ଆସନ୍ତୁ ଆମ ଦୋକାନ ଆଡ଼େ ନାଇ ବେପାର ଚାଲୁଛି ସେଇ ଭଳିଆ ଏତେ ମାନ୍ଦା ନାଇଁ କି ବେଶୀ ଭଲ ନୁହେଁ ମଝିରେ ମଝିରେ ସେମିତି ଚାଲୁଛି ଆଉ ଲୋକ ଖାଉଛନ୍ତି କି କି ପାଖ ଆଖର ସବୁ ଆଦିବାସୀ ଲୋକ ବି ଆସୁଛନ୍ତି ପାଖ ଗାଁ ଗହଳି ଲୋକ ଆସୁଛନ୍ତି ଲକ୍ଷ୍ମୀ ପୂଜାକୁ ଖାଉଛନ୍ତି ଆଉ ଆସିକିରି ଆପଣ ଆସିକିରି ଆମର ଦୋକାନକୁ ଆସିକିରି ଟିକେ ଦେଖିକିରି ଯାଆନ୍ତୁ ଦେଖିବେ କେମିତିଆ ଆମର ଚାଲିଛି ଆଉ କେମିତି ଟେଷ୍ଟ୍ ଲାଗୁଛି ଆଉ ହଁ ଘରେ ସବୁ ଭଲ ଅଛୁ ଘରେ ବି ଭଲ ଅଛୁ ଆଉ ଭଲ ଅଛୁ ମାଆଙ୍କ ଦେହ ଟିକେ ଭଲ ନାଇ ବାକି ସମସ୍ତେ ଠିକ୍ ଅଛନ୍ତି ଆଉ କ'ଣ ହଁ ବାକି ବି ମଝିରେ ମଝିରେ ଖାଇ ଦିଅନ୍ତି ଟିକେ ଟିକେ ନ ହେଲେ ପ୍ରାୟ ଦିଅନ୍ତି ଆଉ ଏବେ ତ ପନି ପରିବା ରେଟ୍ ବହୁତ ଆଖି ଆକାଶ ଛୁଆଁ ରେଟ୍ ହୋଇଯାଇଛି ଯାହା କି ସମୟ ଏମିତିଆ କେବେ ହୁଏ ନାହିଁ ଏଠି ବର୍ଷ ବହୁତ ରେଟ୍ ହୋଇଗଲା